ହ୍ୟାଲୋ ସ୍ଵିଗିରୁ କହୁଛନ୍ତି ତ ମୋ' ନାଁ ନରେନ୍ଦ୍ର ଏହି କିଛି ସମୟ ଆଗରୁ ମୁଁ ରଙ୍ଗିଲା ହୋଟେଲରୁ କିଛି ଖାଦ୍ୟ ଅର୍ଡ଼ର କରିଥିଲି ଆପଣଙ୍କ ପିଲାଟି ଆସି ମୋତେ ଠିକ୍ ସମୟରେ ଖାଦ୍ୟ ଦେଇ ଯାଇଥିଲା ମୁଁ ଉପଯୁକ୍ତ ପଇସା ମଧ୍ୟ ପଇଠ କରିଥିଲି କିନ୍ତୁ ଏବେ ପ୍ୟାକେଟ୍ଟି ଖୋଲିବାବେଳେ ଦେଖିଲି ଯେ ସେଥିରୁ ଦୁଇତିନୋଟି ଖାଦ୍ୟପଦାର୍ଥ ନିଖୋଜ ଅଛି ଦୟାକରି ଆପଣ ତା'ର ଯାଞ୍ଚ କରିବେ କି ହଁ ମୁଁ ଖାଦ୍ୟରେ ଭାତ ଡାଲି ଚିକେନ୍ ଭଜା ଆଇସକ୍ରିମ୍ ଓ ଏକ ପାଣି ବଟଲ ଅର୍ଡ଼ର ଦେଇଥିଲି ହଁ ଏବେ ଦେଖିଲା ବେଳକୁ ଆଇସକ୍ରିମ୍ ଏବଂ ଡାଲି ସେଥିରେ ନିଖୋଜ ଅଛି ଦୟାକରି ଏହାର କାରଣଟି ମୋତେ ଦର୍ଶାନ୍ତୁ